ମୁଁ ସହରରେ ରୁହେ କିନ୍ତୁ ଗାଁ ମୋର ବହୁତ ପସନ୍ଦ ସହରର ଲୋକମାନେ ସକାଳୁ ଉଠୁ ଉଠୁ ନିଜ କାମରେ ନିଜେ ବ୍ୟସ୍ତ ନିଜ ପରିବାରକୁ ବି ଟାଇମ୍ ଦିଅନ୍ତିନି ପଇସା ପଛରେ ଗୋଡ଼ାନ୍ତି ଗାଡ଼ି ଘୋଡ଼ା ଶବ୍ଦରେ କେଁ କାଁ ଶବ୍ଦ ଏଠି ଭଲ ଲାଗୁନି କିନ୍ତୁ ଗାଁର ପରିବେଶ ବହୁତ ଭଲ ନିଜ ପରିବାର ସହ ମିଶି ରହିଲେ ବହୁତ ଭଲ ଲାଗେ ଏକାଠି ଖାଉ ମଜା ମସ୍ତି କରୁ ସାଙ୍ଗମାନେ ମିଶିକି ପୋଖରୀକି ଗାଧୋଇବାକୁ ଯାଉ ନଈ ଝରଣା ପୋଖରୀ କୋଇଲିର କୁହୁ କୁହୁ ଶବ୍ଦ ବହୁତ ଭଲ ଲାଗେ ଗାଁ ହେଉଛି ଏମିତି ଗୋଟିଏ ପରିବେଶ ରହିଲେ ବହୁତ ଆନନ୍ଦିତ ହୁଏ ବହୁତ ମଜା ଲାଗେ